ପି ଟି ଉଷା ଜଣେ ଭଲ୍ ରନର୍ ଥିଲା ଆଉ ସେ ଆମର୍ ଦେଶର୍ ଲାଗି ଭାରତ ବାହାରେ ବହୁଟେ ଅଲମ୍ପିକ୍ କମନ୍ୱେଲଥ୍ ଯାଇକିରି ଗୋଲ୍ଡ୍ ମେଡ଼ାଲ୍ ଜିତିଥିଲା ସେ ଚଉଦ ଟା ଗୋଲ୍ଡ୍ ମେଡ଼ାଲ୍ ଜିତିଥିଲା ଆଉ ସେଥିର୍ ଲାଗି ତାହାକେ ଗୋଲଣ୍ଡେନ୍ ଗାର୍ଲ ବୋଲି ବି କହେସନ୍ ଆଉ ସେଥିର୍ ଲାଗି ତାହାକେ ପଦ୍ମଶ୍ରୀ ଆୱାଡ଼୍ ଅର୍ଜୁନ ଆୱାଡ଼୍ ବି ଆମର ଭାରତ ସରକାର ଦେଇଛି ଆଉ ପି ଟି ଉଷା କେ ଦେଖିକିରି ଆମ ଇଆଡ଼ର ବି ଝିଅ ମାନେ କେ ଚାଁହୁଛନ୍ ଏନ୍ତା ଦୌଡ଼ିବାର୍ ଲାଗି ଦୌଡ଼ିବାର୍ ଲାଗି ଚେଷ୍ଟା କରୁଛନ୍ କି ଆମେ ବି ଯାଇକିରି ଏନ୍ତା ଆମ ବୋଲିକିରି ସେମାନେ ଶିଖୁଛନ୍ ତାହାକୁ ଦେଖିକିରି ହେନ୍ତା ଭଲ କ୍ରୀଡ଼ାବିତ୍ ମାନକୁ ଦେଖିକିରି ଆର୍ ବି ଆମର ଅଞ୍ଚଲ୍ ମାନକୁ ଯେନ୍ ମାନେ ଅଛନ୍ ଭଲ ଭଲ କ୍ରୀଡ଼ାବିତ୍ ମାନେ ସେମାନଙ୍କୁ ଦେଖିକିରି ଏମାନେ ଶିଖୁଛନ୍ ଆମେ ବି ଆଗ୍କେ କେମିତି ଯାଇ ପାର୍ମୁଁ କ୍ରୀଡ଼ା କ୍ଷେତ୍ରରେ କି ଆମେ ଏନ୍ତା ଦୌଡ଼ିବୁ କି ଇଆର ବିଭିନ୍ନ ପ୍ରକାର ଖେଲ୍ କୁଦ୍ ରେ ଆଗ୍ କେ ଯାଇ ପାର୍ମୁଁ ବୋଲି କିରି ସେମାନେ ନିଜେ ଶିଖୁଛନ୍ ଆଉ ସେମାନଙ୍କୁ ଫଲୋ କରୁଛନ୍